ଶିଶୁମାନେ ଆମ ସମାଜରେ ଭବିଷ୍ୟତର ବାର୍ତ୍ତାଵହ ଆଉ ଶିଶୁ ଶିଶୁ ଶ୍ରମିକ ସମସ୍ୟା ଅତି ଭୟଙ୍କର ଯାହା କି ଭବିଷ୍ୟତକୁ ଅନ୍ଧାରକୁ ଟାଣି ନେଇଥାଏ ସମାଜକୁ ଅନ୍ଧାରକୁ ଟାଣି ନେଇଥାଏ ଶିଶୁ ଶ୍ରମିକଙ୍କ ର ପ୍ରକୃତ କାରଣ ଦାରିଦ୍ର୍ୟତା ଏକ ପ୍ରମୁଖ କାରଣ ହେଇଥିଲା ବେଳେ ଏହାର ଉଛେଦ ହେବା ଉଚିତ ଯେଉଁ ବ୍ୟକ୍ତି ଶିଶୁମାନେ ଦାରିଦ୍ର୍ୟ ଶ୍ରେଣୀର ଭୁକ୍ତ ସେମାନଙ୍କ ଭିତରୁ ଅଧିକାଂଶ ଏଇ ଶିଶୁ ଶ୍ରମିକ ପ୍ରଂଥାକୁ ଆପଣେଇଥାନ୍ତି